ଚିତ୍ର ତ ମୁଁ ଅନେକ କରିଛି ତା ମଧ୍ୟରୁ ଏମିତିକି ଚିତ୍ର ଅଛି ପିଲା ନଈରେ ଗାଧୋଇବା ଗାଈ ଗାଈ ନଈରେ ପାଣି ପିଇବା ପିଲାମାନେ ଆମ୍ବ ତୋଳିବା ଏମିତିକି ଚିତ୍ର କରିଛି ଆଉ ତା'ବହୁତ ଭଲ ହୋଇଛି କିନ୍ତୁ ପରେ ପରେ ଚିନ୍ତା କରେ ମୁଁ ୟାକୁ କେତେବେଳେ କଲି ପୁରା ଚିତ୍ରଟି ପୁରା ଜୀବନ୍ତ ଏମିତି ହୋଇଛି କି ଯିଏ କେହି ଦେଖିବ କହିବ ନାହିଁ ପୁରା ଭଲ ପୁରା ବହୁତ ସୁନ୍ଦର ଲାଗୁଛି ଏମିତି ବହୁତ କିଛି ଚିତ୍ର ମୁଁ କରିଛି ଯାହାକି ହୋଇସାରିବା ପରେ ଦିନେ ଦିନେ ରାତିରେ ଭାବେ ଚିତ୍ର ସବୁ ମୁଁ ନିଜେ କରିଛି ତ କେବେ କଲି ୟାକୁ ସବୁ ହଁ ଆଉ ଏମିତି ସବୁ ଜୀବନ୍ତ ହୋଇଛି ଯେ ବହୁତ ବଢ଼ିଆ ହୋଇଛି ଚିତ୍ର ଆଉ ଚିତ୍ର ଏମିତି ସବୁ ହୋଇଛି ଭଲ ହୋଇଛି ସବୁ